ମୁଁ କିଛିଦିନ ଆଗରୁ ଗୋଟେ ହେଡ଼୍ଫୋନ୍ ଆଣିଥିଲି ସେ ହେଡ଼୍ଫୋନ୍ଟା ନେଇଥିଲା ମୋର ବ୍ଲୁଟୁଥ୍ର ଆଣିଥିଲି ବାକି ସେଇଟା ଭଲ ପଡ଼ିଲାନି ସେ ଯେଉଁ ଦୋକାନରୁ ଆଣିଥିଲି ସେଇଟା ଭଲ କମ୍ପାନୀ କମ୍ପାନୀ ଭଲ ବାକି ଜିନିଷଟା ଭଲ ପଡ଼ିଲାନି ପ୍ରଡ଼କ୍ଟଟା ଇଅର୍ଫୋନ୍ଟା ଲଗାଇଲାରୁ ତା'ର ତାର ଗୁଡ଼ା ଛିଣ୍ଡିଗଲା ସେଇଟା କାନରେ ଲଗାଇଲେ କେମିତି ଆବାଜ୍ ହଉଥିଲା ଖଡ଼୍ ଖାଡ଼୍ ଆବାଜ୍ ଟାଇପ୍ର ହଉଥିଲା ତାର ଗୁଡ଼ାକ ଠିକ୍ ସେ ରହିଲାନି ବେଶୀ ଦିନ ସେଡ଼ା ଲାଷ୍ଟିଂ କଲାନି ତାର ଗୁଡ଼ା ସବୁ ଛିଣ୍ଡି ଗଲା ଠିକ୍ ସେ ଶୁଭା ଗଲାନି ସେ ବ୍ଲୁଟୁଥ୍ଟା ଭଲ ସେ କାମ କଲାନି ସେ ଇଅର୍ଫୋନ୍ଟା ସେଥିପାଇଁ ମୁଁ ତା ପାଖକୁ ଗଲି ରିଟର୍ନ୍ କରି ଏକ୍ସଚେଞ୍ଜ୍ କରିବା ପାଇଁ ବାକି ସେ ଲୋକଟା ସେଇଟାରେ ରିଟର୍ନ୍ ନଥିଲା ତ ସେଇଟା ହେଇଯାଇଥିଲା ଛଅ ମାସ ଗ୍ୟାରେଣ୍ଟି ସରି ଯାଇଥିଲା ଗ୍ୟାରେଣ୍ଟି ସରିଗଲା ପରେ ତ ରିଟର୍ନ୍ ଦିଏନି ବାକି ସେ ହେଡ଼୍ଫୋନ୍ଟା ମୋତେ ବହୁତ୍ ୟେ ଲାଗିଥିଲା ଖରାପ ହେଇଯାଇଥିଲା ତ ସେଥିପାଇଁ ମୋତେ ଟିକେ ଭଲ ଲାଗିଲାନି ମୁଁ ଏମିତି ଆଗରୁ ବହୁତ୍ ହେଡ଼୍ଫୋନ୍ ଆଣିଛି ବାକି ଏଇ ହେଡ଼୍ଫୋନ୍ଟା ମୋର ଏମିତି ପଡ଼ିଲା ଯେଉଁ ମୁଁ ଜାଣି ନଥିଲି ଏମିତି ହେଡ଼୍ଫୋନ୍ଟା ପଡ଼ିବ ତା'ର ତାର ଗୁଡ଼ା ଧୀରେ ଧୀରେ ହ୍ୱାଇଟ୍ କଲର୍ରେ ମୁଁ ଆଣିଥିଲି ତ ମୋତେ ହ୍ୱାଇଟ୍ ଆଉ ଗୋଲ୍ଡେନ୍ ମୋତେ ଭାରି ଭଲ ଲାଗେ ତ ଗୋଲ୍ଡେନ୍ଟା ନଥିଲା ହ୍ୱାଇଟ୍ କଲର୍ର ଆଣିଥିଲି ବାକି ତାର ଗୁଡ଼ା ଠିକ୍ ସେ କାମ କଲାନି ପ୍ରାୟ ବ୍ଲୁଟୁଥ୍ଟା ସେଥିପାଇଁ ତାର ଗୁଡ଼ା ବାହାରିଗଲା ସେଥିପାଇଁ ମୁଁ ସେଇଟାକୁ ରିଟର୍ନ୍ କରିଦେଲି ଆଉ